ମୋ'ର ତ ଅଠଚାଳିଶ ବର୍ଷ ହେଲାଣି ଆଉ କ୍ୟାରିଅରର କିଛି ନାହିଁ ଏଜ୍ରେ ସୀମା ସରିଗଲାଣି ଭବିଷ୍ୟତରେ କଣ କରିବି ମୁଁ ବି କିଛି ଜାଣି ପାରୁନି ତେଣୁ ଯେତେବେଳେ ମୋ'ର ଗ୍ରାଜୁଏସନ ସରିଲା ଏନଜିଓରେ ଚାକିରୀ କଲି ସୀମିତ ଦରମା ଭିତରେ ମୋ' ପରିବାରକୁ ମୁଁ ପୋଷଣ କରୁଛି ତେଣୁ ଆଉ ସନ୍ଧାନ ମୋ'ର କିଛି ନାହିଁ ୟା'ପରେ ଗଲାପରେ ମୁଁ ଚାଷ ବାସ କରିବି ଗାଁରେ